ମୋର ଏକ ମର୍ଶ ମଧ୍ୟରେ ଠାକୁର ଗୁଡ଼ା ଯାତ୍ରା କରୁଥିବା ସମୟରେ ଗୋଟିଏ ଦୁର୍ଘଟଣା ହୋଇଥିଲା ଯାହାଫଳରେ ମୁଁ ଭଗବାନଙ୍କ କୃପାରୁ ବଞ୍ଚିଗଲି ଆଉ କିଛି ଲୋକ ବଞ୍ଚିପାରିଲେ ନାହିଁ ମୋ ଆଖି ଆଗରେ ସମସ୍ତଙ୍କ ଜୀବନ ଚାଲିଗଲା ତାହା ମୁଁ ବହୁତ ଦୁଃଖ କଲି ଏବଂ ଯାହା ହେଉ ଠାକୁରଙ୍କ ଦୟାରୁ ମୋର କିଛି କ୍ଷତି ହୋଇନଥିଲା ଆଉ ଭଲରେ ଭଲରେ ଘରକୁ ମୁଁ ଫେରିଥିଲି